ମୁଁ ଏଇ ଗଲା ପନ୍ଦର ତାରିଖ ଦିନ ଗୋଟିଏ ସୋଫା କିଣିଥିଲି ଏଇ ସୋନପୁରକୁ ଯାଇଥିଲି ସେଇଠି ବହୁତ ଗୁଡ଼ିଏ ଦେଖିଲି କିନ୍ତୁ ସେଇ ଭିତରୁ ଗୋଟିଏ ମୋତେ ଯେଉଁଟା ଗୋଟିଏ ଭଲ ଲାଗିଲା ଗୋଟିଏ ବହୁତ ସୁନ୍ଦର ଦେଖା ହେଉଥିଲା ଗୋଟିଏ ସୋଫା କିଣିଲି ସେଇଟା ତାର ଦାମ ପାଖାପାଖି ଚାରି ହଜାର ଦେଲି ଆଉ ତାକୁ ଆଣିଲି ତାର କାଠ ଗୁଡ଼ିକ ବହୁତ ମଜବୁତ ଅଛି ଏବଂ ମ୍ୟାଟ୍ରେସ୍ ବି ବହୁତ କମଫର୍ଟ ଲାଗୁଛି ଏବଂ ତା କଲର୍ ବି ବହୁତ ସୁନ୍ଦର ଦେଖାଯାଉଛି ମୁଁ ଆମ ଘରେ ଦେଖିଲେ ତ ବହୁତ ଖୁସି ହେଲେ ଆଉ ମୋତେ ବହୁତ ସବାସୀ ବି ଜଣେଇଲେ ଆଉ କଣ ହୋଇଛି ନା ମୋ ଖୁଡ଼ୀ ଆମ ପଡ଼ିଶା ଘରର ସେ ଆସିଲେ ସେ ବି ଦେଖିଲେ ତ ବହୁତ ଖୁସି ହେଲେ ମୋତେ ପଚାରିଲେ ଏଇଟା କେଉଁଠୁ ଆଣିଛୁ ଏମିତି ପଚାରିଲେ ସୋଫା ବିଷୟରେ ତାପରେ ମୁଁ କହିବାରୁ ସେ ବି ଖୁସି ହୋଇ ସେ ବି ଏବେ ଅର୍ଡ଼ର କରିବା ପାଇଁ କହୁଛନ୍ତି